ବିଭିନ୍ନପ୍ରକାର ଫୁଲ ଗଛ ପଦ୍ମ ଗଛ ଲଗାଉଛି ତା'ର ଟ୍ୟୁବ୍ ଅନ୍ଲାଇନ୍ରେ ମଗାଇଲି ତାକୁ ଗୋଟେ ଟବ୍ରେ ମାଟି ଖତ ଦେଇ ତା ଭିତରେ ଲଗାଇ ପାଣି ଦେଇ ସନ୍ଲାଇଟ୍ରେ ରଖିଲି ପ୍ରଚୁର ଖରାପ ପାଇଲା ପରେ ସେ ଆସ୍ତେ ଆସ୍ତେ ପତ୍ର ବାହାରି ଫୁଲ ଫୁଟିବାକୁ ଲାଗିଲା ଆଉ ବିଭିନ୍ନପ୍ରକାର ସିଜନାଲ୍ ଡାଲିଆ ଗେଣ୍ଡୁ ସେବତୀ ଗୋଲାପ ରଙ୍ଗଣୀ ବିଭିନ୍ନପ୍ରକାର କଲର୍ର ମନ୍ଦାର ଆଲ୍ମଣ୍ଡା ବର୍ବରା ଏମିତି ଅନେକ ପ୍ରକାର ଗଛ ଲଗାଇଛି ତା'ର ଯତ୍ନ ନିଏ ପାଣି ଦିଏ ତା'ର ତାକୁ ଖତ ସାର ଦେଉ ଘାସ ବାଛୁ ଅଙ୍ଗୁର ଗଛ ଲଗାଇଛୁ ଅଙ୍ଗୁୁର ଫଳେ ଏମିତି ଟରାଟୋ ସୁଗନ୍ଧରାଜ ଫୁଲ ଫୁଟେ ଠାକୁରଙ୍କୁ ଆଣି ଦେଉ ବହୁତ ବଢ଼ିଆ ଲାଗେ